ହଁ ଆମର ଏ ପାଖରେ ଗୋଟିଏ ଲାଇବ୍ରେରୀ ଅଛି ଏଥିରେ ମୁଁ ବିଭିନ୍ନ ପ୍ରକାର ଉପନ୍ୟାସ ଆଣିକି ପଢ଼େ ଯେଉଁଟାକି ଆମର କାଳନ୍ଦୀ ଚରଣ ପାଣିଗ୍ରାହୀଙ୍କ ଲେଖା କଥାରେ କଥାରେ ଆଉ ଆମର ଭିନ୍ନ ଏକ ଦୁନିଆଁ ଆମର ହେଉଛି କୀର୍ତ୍ତନ ଏଇଭଳିଆ ଅନେକ ପ୍ରକାର ଉପନ୍ୟାସ ରହିଛି ଯାହାକୁ ମୁଁ ଆଣିକି ନୀତିଦିନ ପଢ଼େ ପଢ଼ିକି ନେଇକି ଆମର ସେହି ଫୁଣି ତାକୁ ଲାଇବ୍ରେରୀ ରଖିଦିଏ ଫୁଣି ନୂଆ ବହି ଆଣିକି ପଢ଼େ